ଷ୍ଟାମ୍ପ୍ ମୁଦ୍ରା ବା ପଥର ଏହା ସଂଗ୍ରହ ରୁ ଅନେକ ପ୍ରକାର ର ଶିଖିବା ଜିନିଷ ରହିଛି ସେଥିରୁ ମୁଦ୍ରା ଏକ ଅନ୍ୟତମ ମୁଦ୍ରା ରେ ଅନେକ ପ୍ରକାର କାରିଗରୀ ତିଆରି ହେଉଛି ମୁଦ୍ରା ଦେଖିବାପାଇଁ ଗଲେ ଆଗ କାଳରେ ମୁଦ୍ରାରେ ହିଁ ସବୁକିଛି ଚଳୁଥିଲା ଲୋକମାନେ ମୁଦ୍ରା ରେ ଆଦାନ ପ୍ରଦାନ କରୁଥିଲେ କିନ୍ତୁ ଏବେ ମୁଦ୍ରା ର ଗୋଟେ ଅନ୍ୟ ଭୂମିକା ରହିଛି ତାହା ମୁଦ୍ରା ରେ ଅନେକ ପ୍ରକାରର କାରିଗରୀ ଶିଳ୍ପୀ ତିଆରି ହେଉଛି ଯାହା ଘରୋଇକରଣ ବା ଖେଳିବା ପାଇଁ ଜିନିଷ ହେଉ କି କୌଣସି ପିନ୍ଧିବା ପୋଷାକ ଜିନିଷ ହେଉ ସେଥିରେ ମୁଦ୍ରା ର ମଧ୍ୟ ବଡ଼ ଭୂମିକା ରହିଛି ମୁଦ୍ରା ରେ ଅନେକ ଘର ସଜ୍ଜା ପାଇଁ ସାମାନ ମଧ୍ୟ ତିଆରି ହେଉଛି ପଥର ମଧ୍ୟ ରହିଛି ପଥର ଅନେକ ପ୍ରକାରର ପଥର ସଂଗ୍ରହ କରାଯାଉଛି ସେହି ପଥରରେ ଅନେକ ପ୍ରକାରର ଡିଜାଇନ୍ ଆଉ ସେଥିରେ କିଛି କଳାକାର କିଛି କାରିଗର ଦ୍ଵାରା କିଛି ନୂଆଁ ଡିଜାଇନ୍ ବନିକି ସେଥିରେ ଏକ ରୂପ ଦିଆଯାଉଛି ଯାହାଫଳରେ ସେହି ପଥରକୁ ଲୋକେ ଘରେ ମାନଙ୍କରେ ସଜେଇବାରେ ରଖୁଛନ୍ତି ବା ଅନେକ ସମୟରେ ଅଫିସ୍ ବଡ଼ ବଡ଼ କ୍ୱାଟରରେ ମାନଙ୍କରେ ତାହା ରଖାଯାଉଛି ଯାହାକି ଦେଖିବା ପାଇଁ ମଧ୍ୟ ସୁନ୍ଦର ଲାଗିଥାଏ ତେଣୁକରି ଅନେକ ଏମିତି ପଥର ମଧ୍ୟ ଅଛି ଯାହାଗୁଡ଼ାକ ନିଜ ବେକରେ ମଧ୍ୟ ପିନ୍ଧନ୍ତି ହାଥରେ ବାନ୍ଧନ୍ତି ବା ଅନେକ କାରିଗରୀ ହିସାବରେ ତାହା ବାହାରକୁ ଆସେ ତାହା ଦେଖିବାପାଇଁ ଜିନିଷ ହେଲେ ସେହି ପଥର କୁ ସଂଗ୍ରହ କରି କିଛି ନୂଆଁ ନୂଆଁ ଜିନିଷ ବନେଇ ତାହାକୁ ନିଜ ଦୈନନ୍ଦିନ ରେ ବ୍ୟବହାର କରିଲେ ମଧ୍ୟ ଭଲ ଲାଗେ ତେଣୁକରି ଏହା ଶିଖିବା ଏବଂ ଅନ୍ୟଙ୍କୁ ମଧ୍ୟ ଶିଖେଇବା